ଲୋକମାନେ ସାଧାରଣତଃ ଦେଶକୁ ସୁଭାବରେ ଗଢ଼ି ତୋଳନ୍ତି ଯାହାଦ୍ୱାରା ସେମାନେ କ'ଣ କରନ୍ତି ଦେଶର ବାତାବରଣକୁ ସୁନ୍ଦର ଭାବରେ ଗଢ଼ି ତୋଳନ୍ତି କିନ୍ତୁ ଲୋକମାନେ କ'ଣ କରନ୍ତି ସେମାନେ ଦେଶର ଅର୍ଥନୈତିକ ଓ ରାଜନୈତିକ ଉପରେ ବିଶେଷ ପାଠ ପଡ଼ିଶା ଲୋକ ସବୁବେଳେ ଚାହେଁ କେମିତି ଦେଶର ଉନ୍ନତି ହେବ ଦେଶ କେମିତି ଆଗେଇ ଚାଲିବ ଓ ସେମାନେ ମାନେ ନୀଚ୍ଚ ଜାତିର ଲୋକ ମାନେ ସମସ୍ତଙ୍କୁ ଏକା ସାଙ୍ଗରେ ନେଇ କେମିତି ଦେଶ ଆଗେଇ ଚାଲିବ ସେ କଥା ଭାବନ୍ତି ଗରିବ ଧନୀ ଗରିବ ଛୁଆଁ ଅଛୁଆଁ ଭେଦଭାବକୁ ସେମାନେ ମାନନ୍ତି ନାହିଁ ସେମାନେ ବିଭିନ୍ନ ବୈଜ୍ଞାନିକ କାରଣ ଉପରେ ବିଶ୍ୱାସ କରନ୍ତି ସେମାନେ ଅଛୁଆଁ ଛୁଆଁଙ୍କୁ ମାନନ୍ତି ନାହିଁ ଜାତି ପ୍ରଥାର ମଧ୍ୟ ଅଶିକ୍ଷିତ ଲୋକମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ସେମାନେ ଦେଶର ଅଶିକ୍ଷିତ ଲୋକମାନଙ୍କୁ କିପରି ସେମାନେ ଆଗେଇ କୃଷି ବିଜ୍ଞାନ ବାଣିଜ୍ୟ କ୍ଷେତ୍ରରେ କିପରି ସେମାନେ ଆଗେଇ ଯିବେ ଓ ସେମାନେ କେମିତି ଦେଶକୁ ସୁଭାବରେ ଗଢ଼ି ତୋଳିବେ ବିଭିନ୍ନ ଅନୁଷ୍ଠାନରେ ସେମାନଙ୍କ ଭୂମିକାର ଏବଂ ରାଜନୈତିକ ବାଣିଜ୍ୟ ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ ଏହାର ପାଠ ପଢ଼ିଥିବା ଲୋକମାନେ ବିଭିନ୍ନ ଅନୁଷ୍ଠାନରେ ବିଭିନ୍ନ ଲୋକମାନଙ୍କୁ ଉତ୍ସାହିତ କରନ୍ତି ଗୋଟେ ଦୀର୍ଘରେ ପ୍ରେରିତ କରନ୍ତି ଯାହାଦ୍ୱାରା ସେମାନେ ସାଂସ୍କୃତିକ କାର୍ଯ୍ୟରେ ମଧ୍ୟ ନିୟୋଜିତ ହୋଲି ଦୀପାବଳିରେ ଶିକ୍ଷିତ ଲୋକମାନେ କ'ଣ କରନ୍ତି ନା ବିଭିନ୍ନ ଜାକଜମକରେ ପାଳନ କରନ୍ତି ସେମାନେ ଉଭୟ ପଟକୁ ଲକ୍ଷ୍ୟ କରିଥିବେ ଓ ଦେଶର କେମିତି ଆଗେଇବ ସେଥିପ୍ରତି ଅଧିକା ଧ୍ୟାନ ନିିଅନ୍ତି ଆଉ ସେମାନେ ସବୁ ବର୍ଗର ଲୋକମାନଙ୍କୁ ସମାନ ଅଧିକାର ଦେବା ସହିତ ସେମାନଙ୍କର ସାଧାରଣ ମୌଳିକ ଅଧିକାର ପାଇଁ ଲଢ଼ନ୍ତି ଓ ସେମାନେ ସେମାନଙ୍କୁ ନ୍ୟାୟ ଦେବା ପାଇଁ ପୂର୍ଣ୍ଣ ଯେମିତି ହେଲେ ଓକିଲ ଓକିଲ ହେଲେ ଶିକ୍ଷିତ ଶ୍ରେଣୀର ଗୋଟିଏ ଉଦାହରଣ ଓ ଓକିଲ ମାନେ ସବୁବେଳେ ନ୍ୟାୟ ଧର ମନରେ ଏଥିପ୍ରତି ଧ୍ୟାନ ଦିଅନ୍ତି ଓ କେମିତି ଗରିବ ଲୋକମାନଙ୍କୁ ନ୍ୟାୟ ମିଳିବ ସେମାନଙ୍କୁ ସେମାନଙ୍କୁ ଅଧିକାର ମିଳିବ ତାଙ୍କୁ ସରକାରଙ୍କ ତରଫରୁ ସବୁଆଡ଼ ସହାୟତା ମିଳିବ ସେଥିପ୍ରତି ମଧ୍ୟ ସେମାନେ ଧ୍ୟାନ ଦିଅନ୍ତି